ମୋର ଜଣେ ଭଲ ଚିତ୍ର ଅଙ୍କନ ଶିଳ୍ପି ହେଉଛନ୍ତି ଅନିଷ କାପୁର ଯିଏକି ଜୀବନ୍ତ ଚିତ୍ର ଅଙ୍କନ କରନ୍ତି ଯାହାକୁ ଦେଖିବେ ତାହାକୁ ପୁରା ଏମିତିକି ଚିତ୍ର ଅଙ୍କନ କରିବେ ସତେକି ସିଏ ନିଜେ ଏମିତି ଚିତ୍ର ଅଙ୍କନ କରନ୍ତି ଯେଉଁଟାକି ସମସ୍ତେ ତାଙ୍କର ଚିତ୍ର ଦେଖି ବହୁତ ପସନ୍ଦ କରନ୍ତି ମୋତେ ତାଙ୍କ ଚିତ୍ର ଦେଖି ବହୁତ ପ୍ରେରଣା ଦେଇଥିଲା ଚିତ୍ର ଅଙ୍କନ କରିବାକୁ ସେଥିପାଇଁ ମୁଁ ତାଙ୍କ ଚିତ୍ରରେ ପ୍ରେରଣା ପାଇ ମୁଁ ଚିତ୍ର ଅଙ୍କନକୁ ଏକ ଜୀବିକା ରୂପେ ମାନି ନେଇଥିଲି